ଆଉ ଭାଇ ଆପଣଙ୍କ ପାଖରେ କ'ଣ ଭଲ ଭଲ ସବୁ ଫୋନ୍ ଅଛି ନୂଆ ମଡ଼େଲ୍ରେ ଟିକିଏ ଦେଖାନ୍ତୁ କୋଡ଼ିଏ ହଜାର ଟଙ୍କା ଭିତରେ ଦେଖାନ୍ତୁ ମୋ ଜେଜେବାପା ଧରିବେ ତ ବେଶୀ କିଛି ଦରକାର ନାହିଁ ତାଙ୍କର ଆପଣ ଦେଖନ୍ତୁ ଯେଉଁ ମଡ଼େଲ୍ଟା ହେବ କୋଡ଼ିଏ ଭିତରେ ସେ ପନ୍ଦର ହେଲେ ବି ଠିକ୍ ଅଛି ଆପଣ ଦେଖନ୍ତୁ ଯେଉଁଥିରେ ଭଲ ଭଲ ଫିଚର୍ ଥିବ ମାନେ ବେଶୀ ହାଇଫାଇ ଦରକାର ନାହିଁ ମୋ କହିବା ମାନେ ହେଉଛି ଏଇଆ

ହଁ ଫିଚର୍ ଟିକିଏ ଭଲ ହେଇଥିବା ଦରକାର ଆଉ ବ୍ରାଣ୍ଡ୍ରେ କ'ଣ ଅଛି ନା ନା ନା ନା ନା ଆପଣଙ୍କ ହିସାବରେ ଦିଅନ୍ତୁ ହଁ ଏଇ ସବୁ ମାନଙ୍କର ଆଜ୍ଞା ଏଇ ସବୁ ମାନଙ୍କର ରେଞ୍ଜ୍ କେତେ ଆସିବ ଆଚ୍ଛା ଭଲ ତ ସବୁ କଲର ଗୁଡ଼ାକ ସବୁ ଭଲ ହେଇଛି ଏବେ କହୁନାହାନ୍ତି କେଉଁଟା ବେଶୀ ଭଲ ହେବ ଆମକୁ ନେଲେ ସୁବିଧା କେଉଁଟା ହେବ ସେ ଯେଉଁ ସାମ୍ସଙ୍ଗ ଫୋନ୍ଟା ଭଲ ଲାଗୁଛି ଟିକିଏ ସେ ପୁରୁଣା ବ୍ରାଣ୍ଡ୍ ଭଲ ବ୍ରାଣ୍ଡ୍ ବି ମୋତେ ଲାଗେ ସେଇଟା ହେବ ଠିକ୍ ହେବ ତ ଆଜ୍ଞା ଆଉ ତା ପ୍ରାଇସ୍ଟା କେତେ କହିଲେ ହଁ ଆଜ୍ଞା କିଣିବାକୁ ପଡ଼ିବ ଆଉ ସେମାନଙ୍କର କ'ଣ କେମିତି ଫିଚର୍ ଆଉ ତା'ହେଲେ ଭଲ କଥା ଚାର୍ଜର ବି ଭଲ ଅଛି ଫାସିଲିଟି ବି ଭଲ ତା'ହେଲେ ଭିବୋରୁ ସେଇଟା ଯେଉଁ ସେଇଟା ଟିକିଏ କହି ଦିଅନ୍ତୁ ତାର ପଟିକୁଲାର କେତେ ଆସୁଛି ସେଇଟା ନହେଲେ ନେଇଯିବି ଆଜ୍ଞା ଆଜ୍ଞା